କୂଅରୁ ଆଗେ ଆମେ ସାଧାରଣତଃ ରଶିରେ ପାଣି କାଢ଼ୁଥୁଲୁ ସେଇଟା ବହୁତ କଷ୍ଟ ହୁଏ ଆଉ ଅଳ୍ପ ପାଣି ବି ବାହାରେ ବହୁତ ସମୟ ଲାଗେ କିନ୍ତୁ ତାପରେ ଆମେ ଇଲେକ୍ଟ୍ରିକ୍ ମେସିନ୍ ଇଲେକ୍ଟ୍ରିକ୍ ସାହାଯ୍ୟରେ ଇଲେକ୍ଟ୍ରିକ୍ ମୋଟର୍ ଲଗେଇକି ପାଣି କାଢ଼ିବା ଦ୍ୱାରା ଆମର ଗଭୀର ପାଣି ବହୁତ ସମ ଅଳ୍ପ ସମୟ ମଧ୍ୟରେ ବି ଅଧିକ ପାଣି ଆସିପାରେ ସେଥିପାଇଁ ଆଉ ରଶି ସାହାଯ୍ୟରେ ନକା ନକାଢ଼ିକି ପାଣି ଆମେ ଇଲେକ୍ଟ୍ରିକ୍ ମୋଟର୍ ପକେଇକି ପାଣି କାଢ଼ୁ ଇଲେକ୍ଟ୍ରିକ୍ ମୋଟର୍ଟା ସମୟ ବହୁତ କମ୍ ସମୟରେ ବେଶୀ ପାଣି ବି ଆସିପାରେ କମ୍ ବଳ ଖର୍ଚ୍ଚ କମ୍ ସମୟରେ ଏଥିରେ ପାଣି ଅଧିକ ଆସିପାରେ